ହଁ ହଁ ହେଲୋ କ'ଣ କାମ ଥିଲା ହଁ ହେଲୋ ହଁ ସିଲାସି କହ କପଡ଼ା ହଁ ସିଲେଇ ଜାନିନି ବୋଲେ ଲେଟ୍ ଲାଗିବ ଟିକେ ପାଞ୍ଚ ଛଅ ଦିନ ଲାଗିଯିବ ଜଲଦି ଇଟା ବିହା ସିଜିନ୍ ମାନେ ଅଛି ବୋଲେ ସେଥିଲାଗି ଜଲଦି ଟିକେ ନା ହୁଏ ହଁ କେତେଟା ପିସ୍ ଦେବେ କି ଦୁଇ ପିସ୍ ବୋଲେ ତ ଆଉ ଲେଟ୍ ଲାଗିବା ହଁ ହଁ ବୋଲେ ଧରିକରି ଆସିବେ ସେ ବୋଲେ କ'ଣ ତ ନାଇଁ ନା ସେଟା ନାଇଁନ ପରା ସେଥିଲାଗି ହଁ ହଁ ଡିଜାଇନ୍ କରି ସିଲାମି କି କେନ୍ତା ସାଧା ହୁଁ ହୁଁ ବୋଲେ କେବେ ଆଣିଦେବେ ଡ୍ରେସ୍ ଇ କପଡ଼ା କେବେ ଆଣିଦେବେ ହଁ ହଁ ନ ନାଇଁ ଆଣିଦେବେ ବୋଲେ କାଲିକେ ଆଣିଦେବେ ମୁଇଁ କରିଦେବି ଥାଇ ଗୋଟେ ଆଗ ସିଲେଇ ଦେବି ଆଉ ଗୋଟେ ପରେ ସିଲାଲେ ବି ଚଳିବ କାଇଁକି ହଁ ହଁ

ହଁ ହଁ ଠିକ୍ ଅଛି